ହ୍ୟାଲୋ ନମସ୍କାର ହଁ ହଁ

ନା ମ ଏତେ କ'ଣ ଆଉ ଟିକେ କମ୍ରେ ହେଇଯିବ

ହେ ପରେ ଦେବା ତାକୁ ସେଇ ତିନି ହଜାର ଖଣ୍ଡ ଆଉ ଘଟଗାଁ ଗୁଣ୍ଡିଚା ଘାଇ ସାନଘାଗରା ବଡ଼ଘାଗରା ହଁ ଭୀମକୁଣ୍ଡ୍ ବି ଯାଇହେବ ଆଉ କ'ଣ କେଉଁଝର ମାର୍କେଟ୍ ଘଟଗାଁ ମାଆ ତାରିଣୀ ଆଉ ଆଉ ସେଇଠି କିଛି ନାହିଁ ଆଉ କ'ଣ ୱାଟର ଫଲ୍ ସେଇ ସାନ ଘାଗରା ଆଉ

ଫ୍ୟାମିଲି କ'ଣ ଆମେ ଯିବା ଯଦି କହିବେ ଯିବା ଆପଣ କେତେ ଜଣ ଯିବେ ଆଉ ଗଲେ ତ ଆଠ ଜଣ ଧରିବେ ଆଉ କ'ଣ ହ ହଉ ଠିକ୍ ଅଛି ଆଉ ଯିବା ଆଉ କ'ଣ ମୁଁ ଗାଡ଼ି ଠିକ୍ କରିକି ରଖିଥାଏ ତା'ହେଲେ

ଖାଲି ସେ କେନ୍ଦୁଝର କ'ଣ ଠିକ୍ ଅଛି ସେତିକ ବୁଲିବା ସେପଟରେ ଆଉ କୁଆଡ଼େ ଯିବାକି ସେପଟ ଏତିକ ନା ନା ହୋଟେଲ ତ ଆଉ କ'ଣ ଜଙ୍ଗଲ କାଇଁ ଯିବି ତାଙ୍କର କହିବେ ଯଦି ନେଇକି ଯିବା ଆଉ କ'ଣ ଭାତ ଡାଲି ମଟନ୍ ପାମ୍ପଡ଼ ସାଲାଡ଼୍ ଫାଲଡ଼୍ ଏଇଆ କରିଦେବା ଆଉ କ'ଣ ଚିଙ୍ଗୁଡ଼ି ଯଦି ପକୋଡ଼ା ଫକୋଡ଼ା ଟିକେ ଆଉ ଏଇନା ମାର୍କେଟ୍ରେ ଅଛି ସେଇଠି ମିଳିବ ପୁର ହଉ ହଉ ଆପଣ ଆସନ୍ତୁ କେବେ ଆଉ